ହଁ ହ୍ୟାଲୋ ହଁ ହଁ ମୁଁ ତ ଆସିବି ତମେ ବି ଆସୁଛ କି ହଁ ହଁ ଆଉ କ'ଣ କିଣାକିଣି କଲ ନାହିଁ ମୁଁ ଆସିଲିନି ତ ତମେ କ'ଣ କିଣାକିଣି କଲ ସବୁ ହଁ ମୁଁ ତ ଆସିଲି ଦେଖୁଛି ସବୁ ଆଉ ଦୋକାନ ପାଇଁ ନବା ସାମାନ ନବାକୁ ପଡ଼ିବ ଆଉ ହ୍ୟାଲୋ ଏଇ ଡ଼ଲ୍ ଭଳିଆ ନେବା କିଣିକି ଆଣି ନେବା ଯେକି ରେଟ୍ କ'ଣ କେମିତି ବୁଝାବୁଝି କରିବା ଟିକେ ଆଉ ଯେଉଁଟା ରେଟ୍ ଟିକେ ପୋଷେଇବ ସେଇ ଜିନିଷ ଟିକେ କିଣିକି ନବା

ହଁ ଏ ତ ବହୁତ ଦୋକାନ କରିଛି ତା' ଦେହରେ ଟିକେ ଘୁରାଘୁରି ନ କଲେ ବି ଆଉ କେମିତି ଜଣିବା ଆମେ କେଉଁ ରେଟ୍ କ'ଣ ଭଲ ବି ବୁଝିବା ଜିିକିରି ତମେ ବି ଦେଖ ମୁଁ ବି ଘୁରାଘରି କରୁଛି ଯାହା ହଉ ଦେଖା ହେଇ ଲାଗି ଭଲ ହେଲା ନାଇଁ କିଛି କିଣିନି ଦେଖୁଛି ଆଉ ଦେଖୁଛି ତା'ପରେ କିଣାକିଣି କରିବା ଆଉ

ହଁ ମୁଁ ସେଇ ସେଇ ପ୍ଲାଷ୍ଟିକ୍ ଜିନିଷ କିଛି କିଣାକିଣି କରିଛି ଆଉ ଆଉ ଦେଖୁଛି ଦେଖୁଛି ଦୋକାନ ଘୁରୁଛି ହୁ ହଁ ହଁ ହଁ ହଁ ନାହିଁ ନାହିଁ ଘର ଘୁୁରିକି ଦେଖ ଆଉ ମୁଁ ବି ଦେଖୁଛି ଯେଉଁ